ହଁ ଉବର୍ ଅଫିସ ମୁଁ ଏବେ ଯେଉଁ କ୍ୟାବ୍ଟା ବୁକ୍ କରିଥିଲି ସେଇଟା କ୍ୟାନସଲ୍ କରିବା କାରଣ ହେଉଛି ଆପଣଙ୍କ ଡ୍ରାଇଭର୍ ତ ଅଧଘଣ୍ଟା ହେଲାଣି ଆସୁନି ଆଉ ଆଉ ଅଧଘଣ୍ଟା ଯଦି ଲେଟ୍ କରିବ ତା'ହେଲେ ତ ମୋର ମିଟିଙ୍ଗଟା ପ୍ରୋବ୍ଲେମ୍ ମିଟିଙ୍ଗ ମୁଁ ଆଟେଣ୍ଡ କରିପାରିବିନି ତା'ଠୁ ବେଟର୍ ମୁଁ ନେଇକି ପଳାଇବି ନାହିଁ ନାହିଁ ନାହିଁ ଆଉ ନାହିଁ ଆପଣ ଇମିଡ଼ିଏଟ୍ ମୋର ଏଇ କ୍ୟାବ୍ଟା କ୍ୟାନସଲ୍ କରନ୍ତୁ